ଆମ ଅଞ୍ଚଳରେ ମାତ୍ର ଦୁଇଜଣ ଡ଼ାକ୍ତର ଅଛନ୍ତି ତେଣୁ ଏଇ ସକାଳୁଆ ଆସନ୍ତି ଏବଂ ଛ ସନ୍ଧ୍ୟା ପର୍ଯ୍ୟନ୍ତ ଡ୍ୟୁଟି କରନ୍ତି ଆଉ ଜଣେ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଡ୍ୟୁଟି କରନ୍ତି ଦୁଇଜଣ ଡ଼କ୍ଟରଙ୍କୁ ବହୁତ ସାରା ଆମର ରୋଗୀ ଅଛନ୍ତି ଯେଉଁଟାକି ଆମର ଆସିକି ଅସୁବିଧାର ଆମେ ସମ୍ମୁଖୀନ ହେଉଛୁ କାରଣ ଆମ ଅଞ୍ଚଳରେ ସ୍ୱାସ୍ଥ୍ୟତା ପାଇଁ ତ ପ୍ରଶିକ୍ଷଣ ଦେବା ପାଇଁ ପର୍ଯ୍ୟାପ୍ତର କୌଣସି ଶିକ୍ଷାନୁଷ୍ଠାନ ନାହିଁ ଯେଉଁଟାକି ଆମର ଏଇ ସବୁ ସି ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ହେଲେ ଆମର ଏଇସବୁ ନର୍ସିଂ ଛାତ୍ର ହଅନ୍ତୁ ଡ଼ାକ୍ତରୀ ଛାତ୍ର ହଅନ୍ତୁ ଏମାନଙ୍କୁ ଭୁବନେଶ୍ୱର ଯିବାକୁ ପଡ଼େ ଏବଂ ସେଇଠି ସେମାନେ ସେ ପାଠ ପଢ଼ନ୍ତି କିମ୍ବା ଓଡ଼ିଶାର ଭୁବନେଶ୍ୱର କୁ ଛାଡ଼ିଦେଲେ ବଲାଙ୍ଗୀର ମଧ୍ୟ ବୁର୍ଲା ଅଛି ସେଇଠି ଯାଇଁକି ପିଲାମାନେ ଏଇସବୁ ପାଠ ପଢ଼ିପାରନ୍ତି ଏବଂ ଆମର ତା ସହିତ ବାହାର ମଧ୍ୟ ଆମର ଯେମିତି ରାଜସ୍ଥାନ ଏଇସବୁ ଯାଗାକୁ ଯାଇଁକି ମଧ୍ୟ ପିଲା ପ୍ରଶିକ୍ଷଣ ନେଇକି ଆସିକି ଡ଼ାକ୍ତରୀ ପାଇଁ ନୀଟ୍ ନୀଟ୍ ପଢ଼ିବା ପାଇଁ ଯେମତି ଆମର ଯାଆନ୍ତି ଆସିକି ସେମାନେ ଭଲ ପା ପଢ଼ିକିରି ଓଡ଼ିଶାରେ ମଧ୍ୟ ବହୁତ ପ୍ରକାର ଅ ଭଲ ଭଲ ଚାକିରୀ କରି ପାଇପାରନ୍ତି ଏକ୍ସାମ୍ ଦେ ଦିଅନ୍ତି ପରୀକ୍ଷା ଦିଅନ୍ତି ଯେଉଁଠାରେ ପାସ୍ କରିକି ସେମାନେ ପାଆନ୍ତି ତେଣୁ ଆମର ଏଇ ସବୁର ସୁବିଧା ଟିକେ ହେଲେ ଆମ ଅଞ୍ଚଳରେ କୌଣସି ଅସୁବିଧା ହୁଅନ୍ତା ନାହିଁ ଯେଉଁଥିରେ କି ଆମକୁ ଏଇ ସବୁ ସୁବିଧା ଅସୁବିଧା ପାଇଁ ଆମୁକୁ ବାହାରକୁ ଯିବାକୁ ପଡ଼ୁଛି ଆ ଯାହାଫଳରେ ଆମର ବହୁତ ପଇସା ଖର୍ଚ୍ଚ ହେଉଛି ଏବଂ ଯେଉଁଠିକି ଏତେ ରୋଜଗାର ସକ୍ଷମ ନୁହେଁ ଯଦି ଆମର ପିଲା ଛୁଆ ଇଛା କରୁଛନ୍ତି ସେ ପାଠ ପଢ଼ିବାକୁ ଆମେ ଚାହିଁଲେ ବି ସେ ପାଠ ପଢ଼ାଇ ପାରୁନୁ କାହିଁକି ନା ଏତେ ଦୂରକୁ ଯାଇଁ ରହିବା ଖାଇବା ଏଇସବୁର ଖର୍ଚ୍ଚ ଆମେ କରିପାରୁ ନାହୁଁ ଆଉ ଯେଉଁ ମାନଙ୍କର ଟିକେ ପଇସା ଅଛି ସେମାନେ ସେ ତାଙ୍କ ପିଲାଙ୍କୁ ଭୁବନେଶ୍ୱର ହଉ ଆମର ସମ୍ବଲପୁରରେ ଯେଉଁ ବୁର୍ଲା ମେଡ଼ିକାଲ ହଉ ସେଠିକି ଯାଇକି ସେମାନେ ପାଠ ପଢ଼ାଇଥାନ୍ତି କାରଣ ସେଇଠି ପଢ଼ିଲେ ତା ଅଯଥା ଅଧିକା ଟିକେ ପଇସା ଖର୍ଚ୍ଚ ହୁଏ ଆଉ ଆମର ଏଇସବୁ ପାଇଁକା ଆମ ଅଞ୍ଚଳରେ ଯଦି ଆର କିଛି ଶିକ୍ଷାନୁଷ୍ଠାନ ସୁବିଧା ଥାଆନ୍ତା ପିଲାମାନେ ସେ ସବୁ ପାଠ ପଢ଼ିକି ଭଲ ଭଲ ଅ ଜାଗାରେ ନିୟୋଜିତ ହେଇ ପାରନ୍ତେ ଏବଂ ଏତେ ସେ ତାପରେ ଆଜିକାଲି ଯେଉଁ ଭଳିଆ ପଇସା ଖର୍ଚ୍ଚ ହେଉଛି ଇଏ ପାଠରେ ଡ଼ାକ୍ତରୀ ପାଠରେ ତାହା ମଧ୍ୟ ପଢ଼ାଇବା ଆମ ପାଇଁ କଷ୍ଟକର ହେଇ ଯାଉଛି ସେଇ ସବୁ ସୁବିଧା ଯଦି ସରକାରଙ୍କ ତରଫରୁ ଫ୍ରି ରେ ହେଇପାରନ୍ତା ତାହେଲେ ଏଇଟା ବି ଆହୁରି ମଧ୍ୟ ଉନ୍ନତି ଏବଂ ଆମର ଭଲ ହୁଅନ୍ତା